ସାତ୍ ହଜାର୍ ଛଅଶ ଏକାନବେ ଏକ୍ ହଜାର୍ ନଅଶ ଚଉରାଅଶୀ ପଚିଶ୍ ହଜାର୍ ଚାରଶ ତେଷଠି ଅଠର୍ ହଜାର୍ ନଅଶ ସତାଶୀ ଏକତିରିଶ୍ ହଜାର୍ ଛଅଶ ସତୁର୍